ହୁଁ ହେଲୋ ଆପଣ ଟିଫିନ୍ ବିକ୍ରି କରୁଛନ୍ତି

ହଁ ଆଉ ପ୍ଲେଟ୍ ପ୍ଲେଟ୍ ପିଛା କେତେ ନେଉଛନ୍ତି ହୁଁ ହୁଁ ଉଁ ହୁଁ ଉଁ ହୁଁ

ଆଁ ହଁ ଏ ଏ ଆମର ତ ଶହେ ଲୋକ ପାଇଁ କେମିତି ଦେବେ ଆଉ

ଉଁ ହୁଁ

ଉଁ ହୁଁ

ଓଃ ହଁ ହଁ ହୁଁ ହୁଁ ଉଁ ହୁଁ ହଁ ଓଃ ନା ତ ହଁ ଶହେ ଲୋକଙ୍କ ପାଇଁ

ବରା ଦେଇ ଦେବ ଦୁଇଟା ଗାରି ଦୁଇଟା ଆଳୁଚପ୍ ଆଉ ପୁରି ଦୁଇଟା ଆଉ ତରକାରୀ ହଁ ଅଲଗା ଦେଇ ଦେବେ ହୁଁ ହୁଁ ହଁ ହଁ ହଉ ହଁ କୋଡ଼ିଏ ଟଙ୍କା ମୁଁ କାଲି ସନ୍ଧ୍ୟାବେଳେ ହୁଁ କାଲି ସନ୍ଧ୍ୟାବେଳେ ଯିବି ନାଇ ଘରେ ପହଞ୍ଚେଇବେ ହଁ ହଁ